ମତେ ଚିକେନ୍ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ କାହିଁକିନା ସେ ଚିକେନ୍ ରୋଷେଇ ସମସ୍ତଙ୍କୁ ପସନ୍ଦ ଆଉ ସେ ଚିକେନ୍ ରୋଷେଇ କ'ଣ କ'ଣ ଲାଗେ ସେ ତେଲ ଲାଗେ ଆଉ ଲୁଣ ତା'ପରେ ଅଦ୍ରକ ରସୁଣ ତା'ପରେ ପେଷ୍ଟ୍ ଲଗନ୍ତି ସବୁ ପିଆଜ ତା'ପରେ ଆଳୁ ତା'ପରେ ସବୁ ଜିନିଷ ଲାଗନ୍ତି ସେ ଚିକେନ୍ ବହୁତ ଭଲ ଲାଗେ ଚିକେନ୍ ରାନ୍ଧିବା ପାଇଁ ମତେ ବହୁତ ଫେଭରାଇଟ୍ ସେ ଚିକେନ୍ ରାନ୍ଧିବାଟା ତା'ପରେ ମାଛ ମାଛ ବି ମୁଁ ରାନ୍ଧିପଡ଼େ ମାଛ ଆଉ ମାଛ ରୋଷେଇ ମତେ ବହୁତ ଭଲ ଲାଗେ ମାଛ ଯେମିତି ଆଳୁ ଦେଇକିନା ତା'ପରେ ତେଲ ତା'ପରେ ହଲଦୀ ଲୁଣ ଲଙ୍କା ଗୁଣ୍ଡ ସବୁ ଜିନିଷ ଦେବା ଦଉଛନ୍ତି ଆଉ ସବୁ ଜିନିଷ ବହୁତ ଦେଲେ ବି ବହୁତ ଭଲ ଲାଗେ ଏ ସମସ୍ତ ଜିନିଷ ଲାଗନ୍ତି ସେ ମାଛ ଚିକେନ୍ ଏସବୁ ବନେଇଲେ